ଆମ ଯାଜପୁର ଜିଲ୍ଲାରେ ଏକ ମହୋତ୍ସବ ହୋଇଥାଏ ଯାହାର ନାଁ ହେଉଛି କଳିଙ୍ଗ ମହୋତ୍ସବ ସେହି ମହୋତ୍ସବଟି ମୋର ବହୁତ ପ୍ରିୟ ଏବଂ ତାହା ଆକର୍ଷଣୀୟ ମଧ୍ୟ ସେଥିରେ ବହୁତ ପ୍ରକାରର ଦୋକାନ ଏବଂ ଜଳଖିଆ ଦୋକାନ ଷ୍ଟେସନାରୀ ଦୋକାନ ଏବଂ ସବୁ ପ୍ରକାର ଜିନିଷର ଦୋକାନ ମଧ୍ୟ ରହିଥାଏ ସେଇ ଭଳି ଭାବେ ଆମେ ସମସ୍ତେ ସେଠାକୁ ଯାଉ ଜିନିଷ ପତ୍ର କିଣାକିଣି କରି ସେଠାକାର ଦୃଶ୍ୟ ରମଣୀୟ ଦୃଶ୍ୟକୁ ଉପଭୋଗ କରୁ ସେଠିକାରେ ଏକ ଆୟୋଜନ ମଧ୍ୟ ହୁଏ ଯେଉଁଥିରେ ଆମ ଓଡ଼ିଆ ଅଭିନେତ୍ରାମାନେ ଆସି ନିଜର ନୃତ୍ୟ ପ୍ରଦର୍ଶନ କରିଥାନ୍ତି ଆମକୁ ଏହା ଦେଖି ବହୁତ ଖୁସି ଲାଗେ ଆମେ ବହୁତ ଖୁସି ହୋଇଥାଉ